ଆମର ଗୋଟେ ବଗିଚା ଅଛି ବହୁତ ବଡ଼ ବଗିଚା ଯେଉଁଠି ମୁଁ ମୋ ଭଉଣୀ ମୋ ଭାଇ ଆମେ ମିଶିକି ସକାଳେ ସଞ୍ଜବେଳେ ଯାଇଁ ଖେଳୁ ଆଉ ଆମେ ମିଶିକି ସେଇଠି ବିଭିନ୍ନ ଗଛ ହେଲା ପନିପରିବା ଗଛ ଫୁଲ ଗଛ ଏମତି କେତେ ଗଛ ଲଗାଇଛୁ ଆଉ ମୋତେ ବେଶୀକରି ଫୁଲ ଗଛ ଲଗାଇବା ପାଇଁ ଭଲ ଲାଗେ ସବୁ ଫୁଲ ଗଛ ବିଭିନ୍ନ ପ୍ରକାର ଫୁଲ ଗଛ ଆମେ ଲଗାଇଛୁ ମୋତେ କିନ୍ତୁ ବେଶୀ ଗୋଲାପ ଫୁଲ ଭଲ ଲାଗେ ତେଣୁକରି ବଗିଚାରେ ମୁଁ ଗୋଲାପ ଗଛ ଗୋଲାପ ଫୁଲ ଗଛ ଲଗାଏ ବେଶୀ ଯେଉଁଠିକି ବି ବୁଲିବାକୁ ଯାଏ ଗୋଲାପ ଚାରା ଆଣିକି ସୁନ୍ଦର ଭାବେ ଧାଡ଼ି କରିକି ଗଛ ଗୁଡ଼ିକୁ ଲଗାଏ ଆଉ ଦୂରରୁ ପୁରା ଗୋଲାପର ଫୁଲ ଦେଖିଲେ ବହୁତ ଭଲ ଲାଗେ ଆକର୍ଷିତ ହେଇଯାଉ ଆମେ ଗୋଲାପର ବାସ୍ନାବି ବହୁତ ସୁନ୍ଦର ଆଉ ଗୋଲାପ ଦେଖିବାକୁ ବି ବହୁତ ଭଲ ଲାଗେ ଧଳା ଗୋଲାପ ହଉ ନାଲି ଗୋଲାପ ହଉ ହଳଦିଆ ଗୋଲାପ ହଉ ସବୁକିଛି ଗୋଲାପର ଚାରା ଆଣି ମୁଁ ଲଗାଏ ଗୋଲାପ ଫୁଲ ବି ସାଇବାବାଙ୍କ ମଥାରେ ଚଢ଼ା ଯାଏ ପ୍ରତି ଗୁରୁବାରରେ ମୁଁ ଆମ ବଗିଚାରୁ ଗୋଲାପ ନେଇକି ସାଇବାବାଙ୍କ ମନ୍ଦିରରେ ଚଢ଼ାଏ ଆଉ ସାଇବାବା ଗୋଲାପ ଫୁଲକୁ ବହୁତ ଭଲ ପାଆନ୍ତି ଆମେ ସମସ୍ତେ ସେ ଫୁଲ ବଗିଚାରେ ଫୁଲ ଗଛ ଲଗାଉ ଭିନ୍ନ ଭିନ୍ନ ଫୁଲ ଗଛ ଆଣିକି ଆଉ ବେଶୀ କରି ଗୋଲାପ ଫୁଲ ବହୁତ ଭଲ ଲାଗେ ମୋତେ ମୋତେ ନୁହଁ ସମସ୍ତଙ୍କୁ ବହୁତ ଭଲ ଲାଗେ ଗୋଲାପ ଫୁଲ ତେଣୁକରି ମୁଁ ନାଲି ଗୋଲାପ ଆଣିକି ବେଶୀ ଆମ ବଗିଚାରେ ଲଗାଇଛି ଆଉ ଲୋକମାନେବି ସେଠିକି ସବୁ ଯାଆନ୍ତି ଦେଖିବାକୁ ମୋ ଛୋଟ ଫୁଲ ବଗିଚାକୁ ମୋତେ ବହୁତ ଖୁସି ଲାଗେ ଯେ ମୁଁ ଏମିତି ଗୋଟେ ସୁନ୍ଦର ବଗିଚାଟେ ତିଆରି କରଛି ଯେଉଁଥିରେ ଲୋକମାନେ ଆସିକି ମୋ ବଗିଚାକୁ ବହୁତ ଆସିକି ଦେଖନ୍ତି ଆଉ ଆନନ୍ଦ ମଧ୍ୟ ପାଆନ୍ତି